ପଥର ସଂଗ୍ରହରୁ ଆମ୍ଭେ ଶିଖିବାକୁ ପାଇ ପାରିଲୁ ଯେ କିଛି ବି ବସ୍ତୁକୁ ତାହାର ଉପରି ହିସାକୁ ଦେଖି ତାହାର ଗୁଣ ନକହିବା କି ଅବା ତା' ବିଷୟରେ ଭୁଲ ଭାବିବା ନାହିଁ କାରଣ ଅନେକ ଅନେକ ପଥର ଅଛି ଯାହାର ମୂଲ୍ୟ ଅନେକ ଅନେକ ଥାଏ ସେହି ପଥର ଗୁଡ଼ିକ ବହୁ ମୂଲ୍ୟ ଅଟନ୍ତି ଏଣୁ ଆମ୍ଭେ କୌଣସି ବିଷୟକୁ କହିବା ଆଗରୁ ବା ତାକୁ ଦେଖି ଆମ୍ଭେ ତାକୁ କିଛି ନକହିବା ଉଚିତ୍ ମାତ୍ର ଆମ୍ଭେ ତାହାକୁ ତାହାର ସମ୍ମାନ ଦେବା ଉଚିତ୍ ଯେମିତି ଆମ୍ଭେ ଜାଣିନଥାଉ ଯେ ଯେଉଁ ପଥର ଆମ୍ଭେ ନେଇଥାଉ ତାହା ମୂଲ୍ୟ କେତେ ଥାଏ ଶିକ୍ଷଣୀୟ ବିଷୟ ଏହିକି ଯେ ଆମ୍ଭେ ତାହାକୁ ଉତ୍ତମ ଭାବରେ ବ୍ୟବହାର କରିପାରୁ